ମୁଁ ତ ଚାକିରୀ କରିନାହିଁ ମୁଁ ହେଉଛି ଜଣେ ଚାଷୀ ମୋର ଚାଷ ଜୀବନରେ ମୁଁ କିଭଳି ଭାବରେ ଉନ୍ନତି କରିବି ଏବଂ କମ୍ ଅର୍ଥ ଲଗାଇ ଅଧିକା ଉତ୍ପାଦନ କରିବି ସେଇଟା ହେଉଛି ମୋର ଚିନ୍ତା ଏବଂ ଜଣେ ସଫଳ ଚାଷୀ ହେବି ଆଜି କାଲି ଦୁନିଆରେ ମୁଁ ଭାବୁଛି ବିଭିନ୍ନ ପ୍ରକାରର ଯେଉଁ ମେସିନାରି ଜିନିଷ ଅଛି ଆମର ଟ୍ରାକ୍ଟର ମାଧ୍ୟମରେ ଏବଂ ଚାଷ କରିବି ଏବଂ ରୁଆ ସମୟରେ ଆମର ରୁଆ ମେସିନୀ ଆଣିକି କିଭଳି କମ୍ ଲୋକରେ ତାକୁ ମୁଁ ରୋଇବି ଏବଂ ଯେତେବେଳେ ଅମଳ କ୍ଷମ ହେବ ଅମଳ ସମୟରେ ତାର ଧାନ ବାଡ଼ିଆ ମେସିନୀ ଅଛି ତାକୁ ବ୍ୟବହାର କରି ଭଲ ଭାବରେ ଦୁଇ ପଇସା ରୋଜଗାର କରିବି କମ୍ ସମୟ ମଧ୍ୟରେ କମ୍ ପଇସାରେ ଅଧିକା ଉନ୍ନତି କରିବି ମୋର ଏଇଟା ହେଉଛି ଲକ୍ଷ